ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନେ ମୁଖ୍ୟତଃ ପୁରୀ କୋଣାର୍କ ଆମର ରାମଚଣ୍ଡୀ ଚନ୍ଦ୍ରଭାଗା ଇତ୍ୟାଦିକୁ ବେଶୀ ଭଲ ପାଇଥାନ୍ତି କାହିଁକିନା ପୁରୀ ହେଉଛି ଆମର ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ଜଗନ୍ନାଥ ଠାକୁର ବଳଭଦ୍ର ଏବଂ ସୁଭଦ୍ରା ତିନି ଠାକୁର ମିଶି ସେଇଠି ପୂଜାପାଆନ୍ତି ତା'ପରେ ଲକ୍ଷ୍ମୀ ଠାକୁରାଣୀ ମଧ୍ୟ ସେଇଠି ପୂଜା ପାଆନ୍ତି ଜଗନ୍ନାଥଙ୍କୁ ଦେଖିବା ମାତ୍ରେ ସମସ୍ତଙ୍କର ମନ ମୋହିତ ହୋଇଯାଇଥାଏ ଆଉ କୋଣାର୍କ ହେଉଛି ଆମର କାରୁକାର୍ଯ୍ୟର ଏକ ଗନ୍ତାଘର ଯୋଉଁଠିକି ସବୁପ୍ରକାର କାରୁକାର୍ଯ୍ୟ ରହିଛି ଯେପରିକି ଆମର ପୁରାତନ ଯୁଗର ଚକ୍ର ଇତ୍ୟାଦି ଏତେ ସୂକ୍ଷ୍ମ ଭାବରେ ତିଆରି ହୋଇଛି କି ଦେଖିଲେ ମନ ଲାଖିଯିବ ପର୍ବପର୍ବାଣି କହିଲେ ରଜ ହଁ ଆମର କୁମାରପୁର୍ଣ୍ଣିମା ଦୁର୍ଗାପୂଜା ଇତ୍ୟାଦି ରଜରେ ଆମେ ପ୍ରାୟତଃ ପୋଡ଼ପିଠା କରି ଖାଇଥାଉ ପୋଡ଼ପିଠା ହେଉଛି ରଜର ମୁଖ୍ୟ ରଜପାନ ମଧ୍ୟ ଆମେ ଖାଇଥାଉ ରଜ ରଜରେ ସବୁ କୁଆଁରୀ ଝିଅମାନେ ପ୍ରଥମେ ଏଁ ସମସ୍ତେ ଡ୍ରେସ୍ ପିନ୍ଧି ସମସ୍ତିଙ୍କୁ ମୁଣ୍ଡିଆ ମଧ୍ୟ ମାରିଥାନ୍ତି ତା'ପରେ ସମସ୍ତେ ବହୁତ ମଜାମସ୍ତି କରିଥାଆନ୍ତି କୁମାରପୁର୍ଣ୍ଣିମାରେ ମଧ୍ୟ ସେମିତି ସେହିପରି ହୋଇଥାଏ ତା'ପରେ ଆମର ରହିଲା ଦୁର୍ଗାପୂଜା ଦୁର୍ଗା ପୂଜାରେ ଦୁର୍ଗା ମା' ଆମର ଧରା ଧରାକୁ ଅବତରଣ କରିଥାନ୍ତି ସେହି ପୂଜାରେ ସମସ୍ତେ ବହୁତ ଖୁସି ଥାଆନ୍ତି ମା'ଙ୍କୁ ଦେଖିବା ପାଇଁ ସେଇଠି ବହୁତ ମେଳା ମଧ୍ୟ ପଡ଼ିଥାଏ ମା'ଙ୍କ ଜାଗାରେ ମେଳା ପଡ଼ିଲେ ସମସ୍ତେ ବୁଲିବାକୁ ଯାଆନ୍ତି ପରିବାର ସହ ସମସ୍ତେ ବୁଲିବାକୁ ଯାଆନ୍ତି ତା'ପରେ ମା'ଙ୍କର ପାଞ୍ଚ ତିନିଦିନ ପରେ ହିଁ ମା'ଙ୍କର ବିସର୍ଜନ ହୋଇଯାଇଥାଏ